ହ୍ୟାଲୋ ହ୍ୟାଲୋ କିଏ ହଁ ଲାଗିଛି ହଁ କରୁଛି କାହାର ମ୍ୟାଚ୍ ଥିଲା କି ଆପଣ କୋଉଥିରେ କହୁଥିଲେ କି

ଥାର୍ଟି ଏଇଟ୍ ଛକ ଉପରେ ଅଛି ପୁରା ହଲ୍ଦି ରସମ୍ରୁ କରିବେ ନା ଖାଲି ମ୍ୟାରେଜ୍ରେ ଏକା ହୁଁ ଦିନକୁ ଅଛି ସେଭେନ୍ ସେଭେନ୍ ଥାଉଜେଣ୍ଡ ଅଛି ହଁ ଆମର ଡ୍ରୋନ୍ ଡ୍ରୋନ୍ ହଁ ଡ୍ରୋନ୍ ସୁବିଧା ଅଛି ଆହୁରି କ୍ୟାମେରା ବି ଭଲଟା ଅଛି ଚାରି ପାଞ୍ଚ ଜଣ ଯିବ ଯାଇକିନା ଭଲରେ ଆଉ ଉଠେଇବ ହଁ ପିଲାମାନେ ପାଞ୍ଚ ଛଅ ଜଣ ଅଛନ୍ତି ନାଇ ନାଇ ଖାଇବା ପିଇବା ବ୍ୟବସ୍ଥା ଆମର ଏକା ଆମେ କରିଦେବୁ ହଁ ଦୁଇ ଦିନ ଆଗ ଆପଣ ମ୍ୟାରେଜ୍ କେବେ ହଲ୍ଦି ରସମ୍ ଅଛି ତା ଦୁଇ ଦିନ ଆଗକୁ କହିଦେବେ ଆମକୁ ଆଉ ଆମେ ଯିବୁ ଆମ ପିଲାମାନଙ୍କୁ ପଠେଇଦେବେ

ନାହିଁ ବୁକିଂ ତ ଏବେ ନାଇ କେତେଦିନ ପରେ ଅଛି ଆପଣଙ୍କ ମ୍ୟାରେଜ୍ କେବେ ଅଛି ପାଞ୍ଚ ତାରିଖ ଆମର ପାଞ୍ଚ ନାହିଁ ଆଠ ତାରିଖରେ ଗୋଟେ ଅଛି ବୁକିଂ ସେଇଠି ଗୋଟେ ସପ୍ତାହଟି ଲାଗିବ ସେଇଠି

ହଁ କେତେ ଟାଇମ୍ ସକାଳୁ ସକାଳୁ ପହଞ୍ଚିବ ଦୁଇ ଦିନ ଆଗରେ ପଳେଇ ଆସିବ ପିଲାମାନେ ସମସ୍ତେ ମିଶିକିନା ଦୁଇ ଦିନ ଆଗରୁ ଆଗରେ ଯିବ ନାଇ ନାଇ ମ୍ୟାରେଜ୍ ଦୁଇ ଦିନ ଆଗରେ ଆସିବ ମାନେ ହଲ୍ଦି ରସମ୍ ମ୍ୟାରେଜ୍ ଆଗରେ ହେବ କି ନାଇ ହଁ ଆମ କି ହଁ ସେଟା ଅଲଗା ରହୁଛି ସେ ଡ୍ରୋନ୍ ୟୁଜ୍ କଲେ ସେଇଟା ପାଞ୍ଚ୍ ଶହ ଦିନକୁ ସେଇଟା ଅଲଗା ଦେବାକୁ ପଡ଼ିବ ଆଉ ଫୋଟୋର ଫୋଟୋର ବି ଅଛି ଅଲଗା ହଉ ଠିକ୍ ଅଛି ଆପଣ ଆପଣ ପଚାରିଦେବେ କାହାକୁ ହେଲେ ନି ସାର୍ ଆମର ସବୁବେଲେ ଭଲ ଅଗା ହେଉଛି ଆମ ଦୋକାନରେ ଆଖପାଖରେ ଦେଖିବେ ଆମର ଭଲି କିଏ କରିବେ ନାହିଁ ଆଉ ତ ବେଷ୍ଟ କ୍ୱାଲିଟିର ଥିବ ହଁ ହେଇଯିବ ଆଉ କ'ଣ କହିଥିଲି କହୁଥିଲି ଯେ ମାନେ ରିଲ୍ସ ଟାଇପ୍ର ବନେଇବେ କି ଭିଡ଼ିଓ ନା ଖାଲି ପୁରା ଫୁଲ୍ ଭିଡ଼ିଓ ଯାକ ବନେଇଦବା ହଁ ଭିଡ଼ିଓ ସାଇଡ଼୍ ରିଲ୍ସ ଟାଇପ୍ର ବନେଇବେ ନା ପୁରା ଫୁଲ୍ ଭିଡ଼ିଓ ବନେଇବା

ହଉ ଠିକ୍ ଅଛି ଆପଣ ଟେନ୍ସନ୍ କରନ୍ତୁ ନାଇ ହେଇଯିବ ପୁରା ଆମେ ପଠେଇଦେବୁ ମ୍ୟାରେଜ୍ ଜାଗାରେ ହେଉଛି ପଠେଇଦେବୁ ନାଇ ନାଇ କିନ୍ତୁ ଆପଣ କରିବା ଦରକାର ନାହିଁ ଆମେ କରିଦେବୁ ସେଇଟା ଖାଇବା ପିଇବାର ବ୍ୟବସ୍ଥା ସେ ହଁ କରିଦେବି ହଉ ଠିକ୍ ଅଛି